ଅଛି ରସଗୋଲା ଅଛି ଗୋଲାପଜାମୁନ ଅଛି ଛେନା ପୋଡ଼ ଅଛି ଆଉ ଜିଲାପି ଅଛି ହାଲୁଆ ଅଛି ଆଉ କୋଉ କୋଉ ମିଠା ନେବେ କୁହନ୍ତୁ କିଲୋ ଦୁଇ ଶହ କେତେ କିଲୋ ନେବେ କି ପାଞ୍ଚଶହ ଲୋକ ଆସିବେ ଯେ କେତେ କିଲୋ ନେବେ କହିଲେ ସେଇ ଅନୁସାରେ ଦେଇଥାନ୍ତି ପାଞ୍ଚଶହ ଲୋକ ଆସିଲେ ତ ମିନିମମ ଦଶ କେଜି ଦରକାର ହେବ ଆମର କିଲୋ ହିସାବରେ ଦୁଇଶହ ଦୁଇ ହଜାର ଟଙ୍କା ଲାଗିବ ଆଉ ଗୁଲାବଜାମ ବି କିଲୋ ଦେଢ଼ଶହ ହଁ ସିଏ ବି ଦଶ କେଜି ଏକା ଦରକାର ପଡ଼ିବ ଗୋଟିଏ କୁ ଏକା ପାଞ୍ଚ ଟଙ୍କା ଛେନା ପୋଡ଼ ବି କିଲୋ ଦୁଇଶ ଅଛି ହଁ ହଉ ଝିଳାପି ପୋଡ଼ ପିଠା ଏ ଛେନାପୋଡ଼ ଆଉ ରସଗୋଲା ହଁ ପାଞ୍ଚଶହ ଲୋକ ପାଇଁ ଆପଣ ଅର୍ଡ଼ର ଦେଇ ଦିଅନ୍ତୁ ପଛେ ନେବେ ଆଉ କଣ କଣ ନେବେ ହଁ ଆସନ୍ତୁ କଣ କଣ ନେବେ ଅର୍ଡ଼ର କରନ୍ତୁ ହଁ କୁହନ୍ତୁ ହଁ ରସଗୋଲା ଦଶ କିଲୋ ହଁ ଗୁଲାବଜାମ ଦଶ କିଲୋ ହୁଁ ପୋଡ଼ ପାଞ୍ଚ କିଲୋ ଝିଳାପି ପାଞ୍ଚ କିଲୋ ଆଉ କଣ ନେବେ ହଁ ଗଜା ଦଶ କିଲୋ ଆଉ କଣ ନେବେ କି ହାଲୁଆ କି ହଁ ହେଉ ଅଛି ତ ଏଠି ତାଡ଼ିଆ ବି ଅଛି ଛେନା ଗଜା ଅଛି ହେଉ ସେଟା ରୁ କେତେ କେତେ ନେବେ ହଁ ହେଉ ସେଟା ବି ପକାଇ ଦେଉଛି ପାଞ୍ଚ କିଲୋ ଲେଖାଏ ଆଉ ହେଉ କଉ ଦିନ ଆସିକି ନେବେ କହିଥାନ୍ତୁ ସେଇ ଅନୁସାରେ ମୁଁ ରେଡ଼ି କରିଥିବି ଆଉ ହେଉ ହେଉ ସେଇଠି ପ୍ୟାକିଙ୍ଗ କରିଦେଇଥିବେ ଆସିକି ନେବେ ଆଉ ଆସିକି ନେବେ ହେଉ ହେଉ ମୁଁ ରେଡ଼ି କରି ରଖିଥିବି ଆପଣ ଆସିକି ନେଇକି ଯିବେ ହଁ ହଁ ଏକ୍ସଟ୍ରା ମିଠା ଦିଆ ହେଉଛି ହଁ ହଁ ଦିଆ ଯିବ ଦିଆ ଯିବ ଏକ୍ସଟ୍ରା ଦିଆଯିବ କେତେବେଳେ ହଁ ହେଉ